ହ୍ୟାଲୋ ହୋଟେଲ୍ ନନ୍ଦନ ମୁଁ ଅର୍ଡ଼ର୍ କରିଥିଲି ମୋର ଅର୍ଡ଼ର୍ଟା ପ୍ଲିଜ୍ କ୍ୟାନସଲ୍ କରିଦେବି କି ମୁଁ ହଠାତ୍ ବାହାରକୁ ଯିବି ତ ସେଥିପାଇଁ ଅର୍ଡ଼ର୍ କ୍ୟାନସଲ୍ କରିବାକୁ କହୁଚି ମୁଁ ଅର୍ଡ଼ର୍ କରିଥିଲି ଚିକେନ୍ ଆଉ ନାନ୍ ଡାଲ ଫ୍ରାଏ ବିରିୟାନୀ ସାଲାଡ଼୍ ପାମ୍ପଡ଼ ଆଉ ଲସି ବହୁତ କିଛି ଅର୍ଡ଼ର୍ କରିଥିଲି ପରେ କ'ଣ କର ହଠାତ୍ ବାହାରକୁ ଯିବାକୁ ପଡ଼ିବ ମୁଁ ବହୁ ଥର ଆପଣଙ୍କ ରେଷ୍ଟୁରାଣ୍ଟରୁ ଅର୍ଡ଼ର୍ କରିଛି ହେଲେ ହଠାତ୍ ମୋତେ ବାହାରକୁୁ ଯିବାକୁ ପଡ଼ିଲା ତ ସେଥିପାଇଁ ଏଇ ଅର୍ଡ଼ର୍ କ୍ୟାନ୍ସଲ୍ କରିବାକୁ ପଡ଼ୁଛି ଆପଣଙ୍କୁ ବହୁତ ବହୁତ ଅନୁରୋଧ ପ୍ଲିଜ୍ ଦୟାକରି ମୋର ଅର୍ଡ଼ର୍ଟା କେନ୍ସଲ୍ କରିଦିଅନ୍ତୁ ମୁଁ କେନ୍ସଲ୍ କରନ୍ତନି କ'ଣ କରିବି ଦୟାକରି ମୋ ଅର୍ଡ଼ରଟା କେନ୍ସଲ୍ କରିଦିଅନ୍ତୁ ମୋର ଯେମିତି ଅର୍ଡ଼ର୍ଟା କ୍ୟାନସଲ୍ କରିଦିଏ ମୁଁ ନେକ୍ସଟ୍ ଟାଇମ୍ ଆଉ ଥରେ ଅର୍ଡ଼ର୍ କରିବି